ଆମର ସୌଭାବିକ ଆଷଡ଼ ମାସରେ ରଥଯାତ୍ରା ଗୁଣ୍ଡିଚା ଆସେ ତେଣୁ ଗୁଣ୍ଡିଚା ବେଳେ ରଥ ଦେଖିବା ପାଇଁ ଆମର ମନ ବହୁତ ଉତ୍ସାହ ରୁହେ ତେଣୁ ସବୁ ପ୍ରାୟ ସମୟରେ ଆମେ ଗୁଣ୍ଡିଚା ରଥଯାତ୍ରାକୁ ଆମେ ପୁରୀ ଯାଉ କେନ୍ଦ୍ରାପଡ଼ା ଯାଉ ଦୁଇ ଜାଗା ତ ଆମ ଦେଶରେ ଅଛି ତେଣୁ ଦୁଇ ଜାଗା ଆମେ ପ୍ରାୟ ସମୟରେ ଯାଏ ରଥ ହେଲେ କିମ୍ବା ଅନ୍ୟାନ୍ୟ ହେଲେ ସେପାଇଁ କୌଣସି ସଂକ୍ରାନ୍ତି ହେଲେ ବି ଯାଇଁ ବଳଦେବୀ ଜିଉଙ୍କ ପାଖକୁ ଯାଉ କି ପୁରୀ ଯାଉ ସେଇଠି ଯାଇ ନିଜର ମନକୁ ଯେଉଁ ମାନେ ମୌଳିକତା ମନର ମୌଳିକତା ଅଛି ସେଇଟାକୁ ଆମେ ଧୋଇ ନିଜକୁ ମାନେ ମନର ଇଏକୁ ଆମେ ପରିଷ୍କାର କରି ସେ ବହୁତ ଧନ୍ୟ ମନେ କରୁ ବୋଲି ଆମେ ସବୁ ପ୍ରାୟ ସମୟରେ ସେଇ ଜଗନ୍ନାଥଙ୍କ ପାଦ ପଦ୍ମରେ ଆମର ମନବୃତ୍ତି ସବୁ ସମୟରେ ରଖିଥାଉ ଓ ଗୁଣ୍ଡିଚାକୁ ଯାଉ ରଥ ଟଣାକୁ ଦେଖିବାକୁ ଯାଉ ବାହୁଡ଼ାକୁ ବି ଯାଉ